ଭାରତରେ ନୃତ୍ୟଶିଳ୍ପୀମାନଙ୍କୁ ବଲିଉଡ୍ ବହୁତ ମାତ୍ରାରେ ପ୍ରଭାବିତ କରିଛି ସେଗୁଡ଼ିକ ହେଲା ଭାରତର ସମସ୍ତଙ୍କୁ ପସନ୍ଦ କରୁଥିବା ସବୁ ଦିନିଆ ନୃତ୍ୟ ଗୀତଗୁଡ଼ିକ ଛଉ ଓଡ଼ିଶୀ ଡଙ୍ଗର କଥକ କଥାକଲି ସମ୍ବଲପୁରୀ ଇତ୍ୟାଦି